ଭାଇ ଜ୍ୟୋତି ମୋଟର୍ସ୍ ରୁ କହୁଥିଲେ କି ଭାଇ ମୁଁ ଭୁବନରୁ କହୁଥିଲି ଭାଇ ମୋର ଟିକେ ଗାଡ଼ି ଦରକାର ଅଛି ମ ଆଉ ଟିକେ କପିଳାସ ଯିବା ଆଉ ଜୋରନ୍ଦା ଯିବା ଆଉ ଟିକେ ସାଇମନ୍ଦିର ଯିବା ଅଠର ତାରିଖ ଦିନ ମ ଯିବା ଆଉ କେତେକଣ ନେବେ କହୁଛନ୍ତି ଭାଇ କ'ଣ ଏତେ ମ ରେଟ୍ ମ ମୋ ପାଇଁ ଗୋଟିଏ ରେଟ୍ କରନ୍ତୁ ଯିବା ଆଜ୍ଞା ଆପଣ ତ ଜାଣିଛନ୍ତି ଏତିକି ରେଟ୍ ମାର୍କେଟରେ ଚାଲୁଛି ଆପଣ ଗୋଟିଏ ରେଟ୍ କରନ୍ତୁ ଆମେ ସେହି ହିସାବରେ ଯିବା ହଁ ଚାରିପାଞ୍ଚ ଜଣ ଯିବା ବଡ଼ ଗାଡ଼ି ହେଲେ ଟିକେ ମୋର ଚଳିବ ଟ୍ରାଭେଲସ୍ ହେଲେ ବି ଚଳିବ ଆଉ କେତେ କ'ଣ ନେବେ କହୁଛନ୍ତି ହଁ ଆଜ୍ଞା ଭାଇ ମୋର ଏହି ଏତିକି ଏତିକି ସମୟ ଟିକେ ମୋତେ ଲାଗିବ ଦୁଇ ଦୁଇ ଘଣ୍ଟା ଲେଖା ଆପଣଙ୍କୁ ଦେବାକୁ ପଡ଼ିବ ମନ୍ଦିରମାନଙ୍କରେ ଦୁଇ ଦୁଇ ଘଣ୍ଟା ସମୟ ମୋତେ ହିଁ ଲାଗିବ ଆଉ ଆପଣ ଯଦି ଏତିକିରେ ଖୁସି ହେବେ ଆମେ ଆପଣଙ୍କୁ ଡାକିବୁ ଆଜ୍ଞା